ମୁଖ୍ୟତଃ ଆମ ଅଞ୍ଚଳରେ ଯେଉଁ ପରିବହନ ବ୍ୟବସ୍ଥା ରହିଅଛି ଏହାର ଉନ୍ନତିକରଣ କରିବା ପାଇଁ ହେଲା ଯେଉଁ ଆମର ସରକାର ଅଛନ୍ତି ତାଙ୍କେ ଯେଉଁ ରାସ୍ତାଘାଟ ଅଛି ସେସବୁ ର ଉନ୍ନତିକରଣ ଆବଶ୍ୟକ ଚଉଡ଼ା କରିବା ଆବଶ୍ୟକ ଯେଉଁଟାକି ଖାଲଢ଼ିପ ହେଇକି ଅଛି ସେସବୁ ମରାମତି କରିବା ନିତ୍ୟାନ୍ତ ଆବଶ୍ୟକ ଆଉ ଗୋଟେ ବିଷୟ ଯେଉଁ ଆମର ରାସ୍ତାରେ ଏ ଯିବା ସମୟରେ ଯେଉଁ ଆମର ବସ୍ ଯାଉଛି ବହୁତ କମ୍ ବସ୍ ଯାଉଛି ସେଥିପାଇଁ ବୋଲିକି ଲୋକମାନେ ବହୁତ ଗହଳି ହେଉଛନ୍ତି ସେଥିପାଇଁ ବୋଲିକି ସରକାରଙ୍କ ତରଫରୁ ଅନେକଗୁଡ଼ିଏ ବସ୍ର ସୁବିଧା କରିବା ଆବଶ୍ୟକ